ନିଶ୍ଚିତ ଚାଷ ପ୍ରତି ମୋର ଆଗ୍ରହ ରହିଛି ଏବଂ କୁକୁଡ଼ା ଚାଷ ଯାହାକି ମତେ ସ୍ୱାବଲମ୍ବୀ କରାଇ ପାରିଛି ତେଣୁ ମୁଁ ବହୁଳ ମାତ୍ରାରେ କୁକୁଡ଼ା ରଖିଛି ଯେଉଁମାନଙ୍କ ଠାରୁ ମୁଁ କୁକୁଡ଼ା ଅଣ୍ଡା ଏବଂ ମାଂସ ପାଉଛି ତାହା ମୋ ପରିବାର ପ୍ରତିପୋଷଣ ପ୍ରତି ଆଗ୍ରହ ବଢ଼ାଇଛି ତେଣୁ ଭବିଷ୍ୟତରେ ମଧ୍ୟ ମୁଁ ସେଇ କୁକୁଡ଼ା ଚାଷକୁ ଜାରି ରଖିବି